ଆମ ପରିବାରରେ ସାଂସ୍କୃତିକ ବା ଧାର୍ମିକ ପରମ୍ପରା ଏଗୁଡ଼ାକ ବହୁତ ପୁରୁଣା ଏବଂ ଆମ ବାପା ଜେଜେବାପା କି ଏମିତି କେଉଁ ପିଢ଼ିରୁ ଚଳେଇ ଆସୁଛି ସେ କଥା ତ ଆମେ କହିପାରିବୁନି କିନ୍ତୁ ସେମାନେ ଯେଉଁ କାମ ଯେଉଁ ପର୍ବପର୍ବାଣି ପାଳୁଥିଲେ ବା ସାଂସ୍କୃତିକ କାର୍ଯ୍ୟକ୍ରମ ପାଳୁଥିଲେ ସେ ଯାକ ଆମେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଳି ଆସୁଛୁ ଯେଉଁଟା ଗୋଟେ ଉଦାହରଣ ଦେବେ ଯେ ରଜ ରଜ ପର୍ବ ଗୋଟେ ଏଠିକାର ଗୋଟେ ମୁଖ୍ୟ ପର୍ବ ଏ ପର୍ବ ଆଉ ତିନି ଦିନ ପାଳନ କରାଯାଇଥାଏ ଏବଂ ପହିଲି ରଜ ଏବଂ ରଜ ଆଉ ଗୋଟେ ଶେଷ ରଜ ସାଧାରଣତଃ ସେଇ ଜୁନ୍ ମାସ ଚଉ ତେର ଚଉଦ ପନ୍ଦର ତାରିଖ ତିନି ତାରିଖ ଦୁଇ ତିନି ଦିନ ଭିତରେ ପାଳନ ହେଇଥାଏ ଏହି ସମୟରେ ଗୋଟେ ଥାଏ କ'ଣ ଯେ ସ୍ତ୍ରୀ ଲୋକମାନେ ରନ୍ଧାରନ୍ଧି କିଛି କରିନଥାନ୍ତି ସାଧାରଣତଃ ପୁରୁଷ ଲୋକମାନେ ରାନ୍ଧିଥାନ୍ତି ଏବଂ ସେମାନେ କେବଳ ଗୋଟା ସ୍ତ୍ରୀ ଲୋକମାନଙ୍କର ଗୋଟେ ପର୍ବ କହିଲେ ବି ଅତ୍ୟୁକ୍ତି ହେବନି କାରଣ ସେମାନଙ୍କର ଟିକେ ମଉଜ ମଜଲିସ୍ ତାଙ୍କର ଅଧିକା ଥାଏ ସେମାନଙ୍କର ଆଉ ରଜରେ ସବୁ ଗାଁ ଗହଳି ମାନଙ୍କରେ ଗୋଟେ ଗୋଟେ ଜାଗାରେ ସବୁ ଏକତ୍ରିତ ହେଇଥାନ୍ତି ଏବଂ ଦୋଳି ରଜ ଦୋଳି ବାନ୍ଧିଥାନ୍ତି ଏବଂ ରଜ ଦୋଳିକୁ ସଜେଇ ସେମାନେ ତାକୁ ଝୁଲିଥାନ୍ତି ଆଉ ସେଇ ସମୟରେ ପାନ ପିଠା ପଣା ଏଗୁଡ଼ାକ ସବୁ ହେଇଥାଏ ଏବଂ ଆମର ବନ୍ଧୁବାନ୍ଧବ ସବୁ ଆସିଥାନ୍ତି